କହୁନ କିଏ କହୁଛ କି ହ୍ୟାଲୋ ମୁଁ ମୁଁ ସିମେଣ୍ଟ ଦୋକାନ ବ୍ୟବସାୟୀ ଆଉ କ'ଣ କରିବା ହେଲେ ସିମେଣ୍ଟ ପାଇଁ ଆଉ କିଛି ବ୍ୟବସ୍ଥା କରିକି ଲୋକ ଟିକେ ଜୁଟେଇ ଦିଅ ଜୁଟେଇଦେଲେ ମୁଁ କିଛି ତୁମକୁ କମିଶନ୍ ଦେବି ଇଏ କରିକି ଟିକେ ସେଲ୍ସ ଧନ୍ଦା ଇଏ କରିବ ଆଉ

ହଁ ହଁ ହଁ ହଁ ହଁ ହଉ ଠିକ୍ଠାକ୍ କର

ହଁ ବାଧ୍ୟ କରିକି କଷ୍ଟମର ଠିକ୍ଠାକ୍ କରିକି କର ମୋର ତ ସିମେଣ୍ଟ ସିମେଣ୍ଟ ତ ଭଲ ସିମେଣ୍ଟ ନା ଦେଖୁଛ କାର୍ଯ୍ୟ କରିବନି କେମତି ମିସ୍ତ୍ରୀମାନେ କହୁଛନ୍ତି ସିମେଣ୍ଟ ଭଲ ମିସ୍ତ୍ରୀ ଏଲମ ଭଲ ସିମେଣ୍ଟ ଆଉ ସେଇ ହିସାବରେ ତୁମେ କଷ୍ଟମର ମୋତେ କିଛି ଦେଲେ ମୁଁ ତଙ୍କୁ କମିଶନ୍ କିଛି ଦେବି ଆଉ ହଁ ହେଲା ଯେମିତିି କଷ୍ଟମର ଯେତିକି କଷ୍ଟମର ହେଇପାରିଲା ମଧ୍ୟ କରିବ

ହଁ ଠିକ କରିବ କଷ୍ଟମର ଟିକେ ଯୋଗାଡ଼ କରିକିରି ହଁ ହଁ ହଁ ସମ ତୁମକୁ ମଧ୍ୟ ସିମେଣ୍ଟ ଫିମେଣ୍ଟ ଦରକାର ହେଲେ ମଧ୍ୟ ମୁଁ ଦେବି ହେଲା ହଁ ହଉ

ହଁ ହଉ ଠିକ୍ ହେଲା ଇଏ କରିବ ହେଁ